ହଁ ଆଜ୍ଞା ଚାଉଲ୍ ଅଛେ ସବୁ ଚାଉଲ୍ ଅଛେ ଆଜ୍ଞା ଯେନ୍ଟା ଖୁଜ୍ବେ ସେଟା ମିଲ୍ବା ଗଣେଶ୍ ଭୋଗ୍ ଅଛେ ଭଲ୍ ସେ ବେଲେ ତମେ କେନ୍ଟା କେନ୍ତାଟା ନେବି ବୋଲି ବୋଲୁଛ କେତେ ରେଟ୍ ବାଲାଟା ନେବି କହୁଛ ଗଣେଶ ଅଛେ ଆମର୍ ଶ୍ରୀକ୍ରିଷ୍ଣା ଅଛେ ଆଉ ସେ କଶ୍ମୀରୀ ଅଛି ବିରିୟାନୀ ଲାଗି ବି ଅଛେ ସେଟା ଅଶୀ ଟଙ୍କା ପଡ଼୍ବା ଆପଣ୍ଙ୍କୁ ନାଇ ନାଇ ଦେଶୀ ବାଲା ବି ଖୁଜ୍ବ୍ ବେଲେ ମିଲ୍ବା ଆଉ ଆମର୍ ଅରୁଆ ବି ଖୁଜ୍ବ ବେଲେ ମିଲ୍ବା ବିପିଏଲ୍ ବି ଅଛେ କା'ଣା କର୍ବାର୍ ଲାଗି ନେବେ ଯେ

ଭଲ୍ ଚାଉଲ୍ ଅଛେ ଆଜ୍ଞା ସଭେ ତ ଆମର୍ ଇନୁ ନେଉଛନ୍ ହଁ ଢାବା ବାଲେ ବି ନେଉଛନ୍ ସବୁ ଆଉ ସ୍କୁଲ୍ ର ବା ସ୍କୁଲ୍ ବାଲେ ବି ଆସିକିରି କଣ୍ଟାକ୍ଟ କରୁଛନ୍ ହଁ ଭୁଜିଭୁଜା ହେଲେ ବି ଆମର୍ ଇନୁ ନେଇକିରି ଯାଉଛନ୍ ସବୁ ଚାଉଲ୍

ଠିକ୍ ଅଛେ ଦେଖ ଇ'ଟା ଇ ଚାଉଲ୍ ଦେଖ ତମେ ଆଉ ଭଲ୍ଟା ଅଛେ ବେଲେ ବି ଅଛେ ଭିତ୍ରେ ହଁ ତମେ ହଁ ଇ'ଟା ଦେଖ

ଇ'ଟା ଚଉଦ ଶହ ଟଙ୍କା ପଡ଼ିଯିବା ତମ୍କୁ ପଚାଶ୍ କେଜି ନେବ ବେଲେ ହଁ ହଁ ଟିକେ ରେଟ୍ ଆସ୍ବା ଇ ଟିକେ ବଢ଼େଇକି ନେବେ ବେଲେ ହେ ଆଗ୍କେ ଟିକେ ଦେଖ ହେ ଯେନ୍ ଠିଆ ହେଇଛ ହେ ଜାଗାନୁ ହଁ ହେନ

ଇ'ଟା ହଁ ଇ ହଁ ଇ ଚାଉଲ୍ ନେବା ଯେ ଏ ବା ଇ ଚାଉଲ୍ ଢାବା ବାଲା ବାଲେ ବି ନେସନ୍ ସଭେ ଇ ଚାଉଲ୍ ଢାବା ବାଲେ ନେସନ୍ ଆଉ ଇମାନେ ବି ୟୁଜ୍ କର୍ସନ୍ ସବୁ ଆଉ ମାନେ କମ୍ପ୍ଲେନ୍ ନାଇ ନ ଇ ଚାଉଲ୍ ର କିଛି ନାଇ ହୁଏ ତମେ ନେଇକିରି ଦେଖ ଥରେ ଚେକ୍ କର ତ ହଁ ତାହେରୁ କହେବ ବହୁତ୍ ଭଲ୍ ହେବା ଆଜ୍ଞା ଭଲ୍ ଚାଉଲ୍ ଆଏ ଭଲ୍ ହେବା ସବୁ ଘରେ ଘରେ ବି କିଏ କିଛି କହିନାଇ ପାରନ୍ ବହୁତ୍ଟେ ଢାବାବାଲେ ଆସିକି ନେଉଛନ୍ ଇ'ନୁ ହଁ ସେ ତମର୍ ପାଖର୍ ଘରେ ଯେନ୍ ସେ ଶ୍ୟାମ ଢାବା ଅଛେ ସେ ତ ଆସିକିରି ନେଉଛେ ହଁ ଇ'ଟା ନେଉନ୍ ଠିକ୍ ହେବା ହଁ ବାକି ବି ଚାଉଲ୍ଚୁଲା କିଏ ନେବେ ବେଲେ ବି କହେବେ ସବୁ ତମର୍ ସେ ଆଉ ଗୁଟେ ସାଇଡ଼୍ ଢାବା ବାଲାକେ ବି କହିବେ ଯେ ଚାଉଲ୍ଚୁଲା ନେଇ ଆଏସନ୍

ଭଲ୍ ହେବା ଆଜ୍ଞା ଚାଉଲ୍ ନେଇକରି ଦେଖୁନ୍ ଖାଇକରି ଦେଖୁନ୍ ହେ ଢାବା ନୁ ଖାଉଛନ୍ ନାଇ ଜାନୁଥିବେ କାଏଁ ହଁ ହେ ଚାଉଲ୍ ତ ଇ ଚାଉଲ୍ ତ ଆଏ

ଠିକ୍ ଅଛେ ଆଜ୍ଞା ହଁ ଠିକ୍ ଅଛେ ଭରି ଦେଉଛେଁ ହଁ ଠିକ୍ ଅଛେ